ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକ ୱାଟସ୍ଅପ୍ ଇନ୍ଷ୍ଟା ଫେସ୍ବୁକ୍ ଟେଲିଗ୍ରାମ୍ ହାଇକ୍ କେମେରା ପେଟିଏମ୍ ଗୁଗୁଲ୍ ପେ ଫୋନ୍ପେ ଏଗୁଡ଼ିକ ବହୁତ ବ୍ୟବହୃତ ହେଉଛି ଆଗକାଳରେ ଏଗୁଡ଼ିକ ନଥିଲା ଏଗୁଡ଼ିକ ଯୋଗୁଁ ପିଲାମାନେ ଆଜିକାଲି ପାଠ ପଢ଼ି ପାରିଲେ ବିନା ନୋଟ୍ସରେ ମଧ୍ୟ ପାଠ ପଢ଼ିପାରିଲେ ଆଗ ପିଲାମାନଙ୍କ ପାଇଁ ବହି କିଣା ହଉଥିଲା ନୋଟ୍ କିଣା ହଉଥିଲା ପିଲାମାନଙ୍କୁ ଟ୍ୟୁସନ୍ ପଢ଼ା ହଉ ଥିଲା ପିଲାମାନଙ୍କୁ ବାପା ମାଆ ଅଧିକ ପଇସା ଖର୍ଚ୍ଚ କରଥିଲେ କିନ୍ତୁ ଏଇଟା ଗୋଟେ ଫାଇଦା ହେଲା ପିଲାମାନେ ଟ୍ୟୁସନ୍ ନଯାଇକିରି ନୋଟ୍ସ୍ ନ କିଣିିକି ମଧ୍ୟ ପାଠ ପଢ଼ି ପାରିଲେ ସେଥିରେ କେତେ ଉପକୃତ ହେଲେ ପିଲାମାନେ ଏଇଥିପାଇଁ ବୋଲିକି ଟ୍ୟୁସନ୍ ନଯାଇ ମଧ୍ୟ ଘରେ ବସି ପାଠ ପଢ଼ି ପାରିଲେ ସେମାନଙ୍କ ପାଇଁ ନୋଟ୍ସ୍ ନ ଆଣିଲେ ମଧ୍ୟ ଚଳିଗଲା କାହିଁକିନା ଫୋନ୍ ଦେଖିକି ସେମାନେ ପାଠ ପଢ଼ି ପାରିଲେ ଫୋନ୍ କେତେ ସୁବିଧା ହେଲା ଏଥିପାଇଁ ପିଲାମାନେ ବହୁତ ଫାଇଦା ପାଇପାରିଲେ ଆଉ ଏଥିପାଇଁ କ୍ଷତି ମଧ୍ୟ କେତେ ସହିଲେ ପିଲାମାନେ ଜନ୍ମ ହେଲା ବେଳ ଠୁ ପିଲାମାନେ ମୋବାଇଲ୍ ଦେଖିବା ପାଇଁ ବହୁତ ଇଚ୍ଛା ହେଲା ମୋବାଇଲ୍ ଦେଖିକି ପିଲାମାନେ ଖାଇବା ମଧ୍ୟ ଭୁଲିଗଲେ ପାଠ ପଢ଼ିବା ମଧ୍ୟ ଭୁଲିଗଲେ ଏଥିପାଇଁ ମଧ୍ୟ ପିଲାମାନ ଆଖି ମଧ୍ୟ ଖରାପ ହେଇ ହେଇଗଲା ମୋବାଇଲ୍ ନଦେଲେ ପିଲାମାନେ କାନ୍ଦିଲେ ପିଲାମାନେ ଖାଇବା ପାଇଁ ମଧ୍ୟ ଇଚ୍ଛା କଲେ ନାହିଁ ପିଲାମାନେ କେତେ କ୍ଷତି ହେଲା ଏଗୁଡ଼ିକ ସବୁ ବେଶି ଖରାପ ଦିଗକୁ ଚାଲିଗଲା